ହାଲୋ ମହାରାଜା ହୋଟେଲର ମ୍ୟାନେଜର କହୁଛନ୍ତି ମୁଁ ଉସ୍ତପଲ୍ଲି ଗ୍ରାମର ସସ୍ମିତା କୁମାରୀ ପ୍ରଧାନ କହୁଛି ମୁଁ ଆଜି ବାର ଘଣ୍ଟା ସମୟରେ ଆପଣଙ୍କ ହୋଟେଲରୁ ଭାତ ଡାଲି ଓ ତରକାରୀ କ୍ଷିରୀ ଚିକେନ ତରକାରୀ ତା ସହି ସହ ସାଲାଡ ଅଟ ଅଟର କରି ଅର୍ଡ଼ର କରିଥିଲି ଏବଂ ମୋ ପାଖକୁ ଡେଲିଭରି ସେ ମେସେଜ ମେସେଜ ବି ଆସିଲାପି ହେରି ଯେ ମୋ ପାଖରେ କୁ ଆଉ ପାଞ୍ଚ ମିନିଟ ପରେ ଖାଦ୍ୟ ଆସି ପହଞ୍ଚିବ କିନ୍ତୁ ମୁଁ ମୋର ପରିବାର ଖାଇ ମୋ ପରିବାର ଲୋକଠୁ ଯେତେବେଳେ କହିଲି ଯେଉଁ ଅତିଥି ଆଜି ଘରକୁ ଆସିବେ ସେମାନେ ପାଇଁ ରୋଷେଇ କରିବେ ନାହିଁ ମୁଁ ସେମାନଙ୍କ ପାଇଁ ରୋଷେଇରେକୁ ଭାତ ଡାଲି ତରକାରୀ ଚିକେନ ତରକାରୀ କ୍ଷିରୀ ଓ ତା ସହିତ ସାଲାଡ଼ ଅର୍ଡ଼ର କରିଦେଇଛି ହେଲେ ମୁଁ ଆଉ ଏକ ଗାଁକୁ ଆସିଛି ହେରି ଆପଣଙ୍କୁ ମୁଁ ଅନୁରୋଧ କରୁଛି ଯେ ଆପଣ ମୁଁ ଏବେ ଯେ ଠିକଣାରେ ରହୁଛି ସେ ଠିକଣାକୁ ଆଣି ଆଣିକି ଖାଇବା ଦେଇଦେବେ ତ କାରଣ କିଛି କୁଣିଆ ଆସିଛନ୍ତି ମୁଁ ଘରେ ରୋଷେଇ କରିନାହିଁ